ସାର୍ ନମସ୍କାର ସାର୍ ମୁଁ ଜଟଣୀରୁ ସରୋଜିନୀ କହୁଥିଲି ସାର୍ ମୁଁ ଟିକେ ପୁରୀ ବୁଲିବାକୁ ଯିବାକୁ ଥିଲା ତ ଦର୍ଶନ କରିବାକୁ

ସାର୍ ଆଠ ଦିନ ପରେ ଯିବି ସାର୍ ଗାଡ଼ି ବୁକିଙ୍ଗ କଲେ ଜଟଣୀରୁ ପୁରୀ କି କେତେ ଟଙ୍କା ଲାଗିବ ସାର୍ ପୁରୀରେ କେତେ ଜାଗା ବୁଲେଇବେ କେଉଁଟା କେଉଁଟା ବୁଲେଇବେ ସେ କାରଣ ପୁରୀ ରେ ଗଲେ ବୁଲି ପାରିବୁନି ନା ଗାଡ଼ି ରେ ପୁଣି ରହିବା ପାଇଁ ଖାଇବା ପାଇଁ ହୋଟେଲ କେଉଁଠି ଭଲ ହୋଟେଲ ନା ନା ହୋଟେଲ ରେ ରହିଲେ ସେଟା ଖର୍ଚ୍ଚ କେତେ ଲାଗିବ ସାର୍ ସେଠୁ ପଶ୍ଚିମ ଓଡ଼ିଶା ସମ୍ବଲପୁର ଯିବାକୁ ହେଲେ ତାହେଲେ କେମିତି ଯିବାକୁ ପଡ଼ିବ ବଲାଙ୍ଗୀର ସାର୍ ବଲାଙ୍ଗୀର ଯେଉଁ ନୃସିଙ୍ଗନାଥ ହରିଶଙ୍କର ସିଆଡ଼େ ବୁଲେଇ ପାରିବେ ନା ସାର୍ ଗୋଟେ ଦିନ ରେ ନ ହେଇ ପାରିଲେ ଦୁଇ ଦିନ କି ତିନି ଦିନ ଲାଗିବ ସେତିକି ଭିତରେ କେତେ ଟଙ୍କା ଲାଗିବ ରହିବା ଖାଇବା ଖର୍ଚ୍ଚ ଗାଡ଼ି ଖର୍ଚ୍ଚ କେତେ ଟଙ୍କା ଲାଗିବ ହଉ ସାର୍ ରହିଲି ନମସ୍କାର ହଉ ସାର୍ ମୁଁ ଜାଣିଲି ସବୁ ବିଷୟରେ ଆପଣଙ୍କଠୁ ଶୁଣିଲି ଆପଣଙ୍କୁ ମୁଁ ଫୋନ କରିକି କହିବି ଆଉ କଥା ହେବି ଆଉ ଆଜ୍ଞା ସାର୍ ନମସ୍କାର ରହିଲି